ରୋଷେଇ ହଁ ଗୁପ୍ତେଶ୍ୱର ମନ୍ଦିର ହଁ ଆଜ୍ଞା

ହଁ ଆଜ୍ଞା ଆପଣ ଆସନ୍ତୁ ମୋର ସେଇଠି ଦୋକାନ ଅଛି ସବୁ ପୂଜା ସାମଗ୍ରୀ ଜିନିଷ ପୂଜା ସାମଗ୍ରୀ ଜିନିଷ ଯାହା ଆପଣଙ୍କୁ ଲୋଡ଼ା ସବୁ ଚିପ୍ ରେଟ୍ରେ ଦିଆହବ ଆଚ୍ଛା ବୁଝିଲେ ହଁ ଆଉ ଆପଣ କୌଣସି ଜାଗାରୁ ଧରିକିରି ଆସିବନି ଯଦି କୌଣସି ଜାଗାରୁ ଧରିକିରି ଆସିଲେ ତା'ହଲେ ଆପଣ ଲୋକସନ୍ରେ ପଡ଼ିବେ ହେଲା ବୁଝିପାରିଲେ ନା ନାଇଁ ହୁଁ ଆମର ଏଇଠା ସବୁ ଅଛି ପ୍ରଭୁଙ୍କର କପଡ଼ା ଯାହା ଜିନିଷ ଇତ୍ୟାଦି ପୂଜା ସାମଗ୍ରୀ ଜିନିଷ ଯାହା ଅଛି ଇତ୍ୟାଦି ଇତ୍ୟାଦି ଆପଣ ଆ ଧରିକି ଆସିବେ ଆସ ସେଇଟା ରୋଷେଇ କରିବେ ନା କ'ଣ

ନାଇଁ ନାଇଁ ଲୋକେ ଯେଉଁ ଆସିବେ ଲୋକେ ଆସିବେ ଖାଲି ପୂଜାର୍ଚ୍ଚନା କରିକି ଯିବେ ନା ଆଉ କ'ଣ କରିବେ ସେଇଠି ଆଚ୍ଛା ଆଚ୍ଛା କ'ଣ କ'ଣ ଆପଣ ଦରକାର କୁହନ୍ତୁ ମୁଁ କାଢ଼ିଦେବି ସେ ଜିନିଷ କ'ଣ କ'ଣ ଦରକାର କ'ଣ ଭୋଜିରେ ଆଇଟମ୍ ପୂଜା ହଁ ହଁଁ ହଁ ନାଇଁ ନାଇଁ ଆମର ଆମର ତ ଏଇଠି ପନିପରିବା ଏଇଠି ମିଳିବନି ଆପଣ ବାହାର ଜାଗାରୁ ଧରିକି ଆସିବେ ମୋର ଏଇଠି କ'ଣ ରାସନ ସାମାନ ଅଛି ଆଉ ପୂଜା ସାମଗ୍ରୀ ଜିନିଷ ଅଛି ହୁଁ ଏତିକି ଆଣିଆ ପାଞ୍ଚଶହ ଲୋକ ପାଇଁ ଆଇଟମର ରାସନ ସାମାନ ସବୁ କାଢ଼ିଦେବି ଆଚ୍ଛା ଆଚ୍ଛା ଓ କେ ହେଲେ

ହଉ ମୁଁ ପଚାଶ ପ୍ୟାକେଟ୍ ଛତୁ ପାଇଁ ହେଲେ ମଧ୍ୟ ମୋର ଏ ସାଇଡ଼ ଦୋକାନରେ ଅଛି ମୁଁ ତାକୁ କହିଦେଲିି ହଁ

ପନିର ଅଶୀ କିଲୋ ଆଚ୍ଛା ଆଚ୍ଛା ଆଚ୍ଛା ଏଇଟା କ'ଣ ବିନା ରସୁଣ ପିଆଜ ନା କ'ଣ ଆଚ୍ଛା ଆଚ୍ଛା ଓ କେ ହଁ ହଁ ହଁ ହଁ ଆଇସ୍କ୍ରିମ୍ ଆଉ ଖାଲି କ'ଣ ଭେରାଇଟି ଭେରାଇଟି କରିବ କ'ଣ ଆଉ ସାଇଡ଼୍ ଭେରାଇଟି ଆଉ କ'ଣ ଅଛି କି ଗୁପଚୁପ୍ ଆଉ କ'ଣ ପରା ସବୁ ଜିଲାପି ହଁ ହଁ ତାକୁ ଦେଖିକି ତୁମ ଜିନିଷ କାଢ଼ିବାକୁ ପଡ଼ିବ ନା ହ୍ୟାଲୋ ଆଉ ଆଚ୍ଛା ଆପଣ ଏବେ ଯେଉଁ ଆସିବେ କେତେ କିଲୋମିଟର ଦୂରରୁ ଆସିବେ

ହଁ ହଁ ହଁ ହଁ ହଁ ହଁ ହେଲେ ଶୁଣନ୍ତୁ ମୋତେ ଟିକେ ଡାଉନ୍ ପେମେଣ୍ଟ କେତେ ଦେଇଦିଅନ୍ତୁ ଫୋନ୍ ପେ' କରିଦିଅନ୍ତୁ ଆଉ ହଉ ହଉ ଆଉ ସେ ଲିଷ୍ଟଟିଟା ପଠେଇଦେବେ ହୁଁ ହୁଁ ହୁଁ ଆଚ୍ଛା ଆଚ୍ଛା ହଉ ହଉ ଠିକ୍ ଅଛି ଆପଣ କରିଦେବେ ସବୁ

ହଁ ହଁ ହଁ ଆଚ୍ଛା ଖଲିରେ ଖଲି ପ୍ଲେଟ୍ କଢ଼ିବି ନା ଖଲି କଢ଼ିବି ନା ପ୍ଲେଟ୍ କଢ଼ିବି ଆଉ ବଫେରେ ଖାଇବେ କାହିଁ ଯେ ହେଲେ ପ୍ଲେଟ୍ କାଡ଼ି ଅଚ୍ଛା ଅଚ୍ଛା ପ ଜ ପ୍ଲେଟ୍ ହଁ ଓ କେ ଓ କେ ପାଞ୍ଚଶହ କାଢ଼ିଦେବି ପାଞ୍ଚଶହ ହଉ ଠିକ୍ ଅଛି ଓ କେ ହଁ ଆଜ୍ଞା ହଉ ଠିକ